ଆମ ଭାରତବର୍ଷରେ ଅନେକ ପୁରାଣିକ ପାରମ୍ପରିକ ଏବଂ ସାଂସ୍କୃତିକ ପାରମ୍ପରିକ ରହିଅଛି ସେଥିମଧ୍ୟରୁ ଅନେକ ପ୍ରକାର ଲୋକଙ୍କୁ ଅନେକ ପ୍ରକାରର କଳା କିମ୍ବା ପ୍ରତିମୂର୍ତ୍ତି କରିବା ପାଇଁ ଆକର୍ଷିତ କରିଥାଏ କାରଣ ଭାରତବର୍ଷରେ ଯେତେ ପ୍ରକାର ପାରମ୍ପରିକ ରହିଅଛି ସେଥିମଧ୍ୟରୁ ଅନେକ ପ୍ରକାରରେ ପ୍ରତିମୂର୍ତ୍ତିକୁ ପୂଜା ତେଣୁ କରି ମୁଁ ସାନ ବେଳୁ ପ୍ରତିମୂର୍ତ୍ତି କରିବା ତିଆରି କରିବା ଶିଖିଥିଲି ଏବଂ ମୁଁ ବହୁତ ସମୟରେ ଅନେକ ପ୍ରକାରର ପ୍ରତିମୂର୍ତ୍ତି ମଧ୍ୟ ତିଆରି କରେ ଯାହାଫଳରେ ଅନେକ ପ୍ରକାରର ଖୁସି ମଧ୍ୟ ମୋତେ ମିଳିଥାଏ ଏବଂ ଲୋକମାନେ ପ୍ରଶଂସା ମଧ୍ୟ କରିଥାନ୍ତି ମୁଁ ବହୁ ପରିମାଣରେ ଅନେକ ପ୍ରକାରର ବଡ଼ ପ୍ରତିମୂର୍ତ୍ତି ମଧ୍ୟ ତିଆରି କରି ଆସିଅଛି ଯଥା ଆମ ଦୂର୍ଗାପୂଜା ଯାହାକି ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ପଡ଼େ ଏବଂ ସେଇ ମାସ ମଧ୍ୟରେ ଆମ ଭାରତବର୍ଷରେ ବଡ଼ ପର୍ବ କରାଯାଏ ବା ବଡ଼ ପର୍ବ ବୋଲି ଅନୁଭୂତି ହୋଇଥାଏ ସେଇ ଦୂର୍ଗାପୂଜାରେ ମା' ଦୂର୍ଗାଙ୍କର ପ୍ରତିମୂର୍ତ୍ତି ମୁଁ ତିଆରି କରିଥିଲି ଯାହାକି ମୋର ସବୁଠାରୁ ବଡ଼ ପ୍ରତିମୂର୍ତ୍ତି ଥିଲା ଏବଂ ସେହି ବଡ଼ ପ୍ରତିମୂର୍ତ୍ତି କରିବାର ମୋର ବହୁତ ପ୍ରେରଣା ମଧ୍ୟ ମୋତେ ଦେଇଥିଲା ଏବଂ ଅନ୍ୟ ଲୋକମାନଙ୍କୁ ଖୁସି ମଧ୍ୟ ଦେଇଥିଲା ସେଇ ବଡ଼ ପ୍ରତିମୂର୍ତ୍ତି ମୁଁ ତିଆରି କରିଥିଲି ଏବଂ ତାହା ପୂଜା ମଧ୍ୟ ପାଉଥିଲା ଏବଂ ମୋର ଗୋଟିଏ ଆହ୍ୱାନର ସମ୍ମୁଖୀନ ହୋଇଥିଲି ଯାହାକି ମୁଁ ମୁଁ ଆଠରୁ ଦଶ ଫୁଟ୍ ଭିତରେ ଗୋଟିଏ ମୂର୍ତ୍ତି ତିଆରି କରିବା ସ୍ୱପ୍ନ ଥିଲା ଯାହାକି ସାକାର ମଧ୍ୟ ହେଇଥିଲା କିନ୍ତୁ ଅନେକ ସମୟରେ ମୋର ସାଙ୍ଗସାଥି ବନ୍ଧୁବାନ୍ଧବଙ୍କୁ ପନ୍ଦରରୁ କୋଡ଼ିଏ ଫୁଟ ମୂର୍ତ୍ତି ମଧ୍ୟ ଦେଖିବା ବହୁତ ଭଲ ଲାଗେ ତେଣୁ କରି ମୁଁ ଆଗାମୀ ଦିନ ମାନଙ୍କରେ ପନ୍ଦରରୁ କୋଡ଼ିଏ ଫୁଟର ମୂର୍ତ୍ତିର ତିଆରି କରିବା ବହୁ ପରିମାଣରେ ଶିଖିବି ଏବଂ ତାହା ତିଆରି କରିବି ଏବଂ ଯେଉଁ ଦ୍ୱାରା ଅନେକ ଲୋକ ଖୁସି ମଧ୍ୟ ହେଇପାରିବେ ଏବଂ ସେଇ ମୂର୍ତ୍ତି ପୂଜିତ ମଧ୍ୟ ହବ ବା ପୂଜା ପାଇପାରିବ ଏଇ ପ୍ରକାରେ ମୁଁ ଅନେକ ପ୍ରକାରର ମୂର୍ତ୍ତି ମଧ୍ୟ ତିଆରି କରେ ଏବଂ ସରସ୍ୱତୀ ପୂଜାରେ ମା' ସରସ୍ୱତୀଙ୍କର ପ୍ରତିମୂର୍ତ୍ତି ମଧ୍ୟ ମୁଁ ତିଆରି କରେ ଏବଂ ଗଣେଶ ପୂଜାରେ ମୁଁ ଗଣେଶ ଙ୍କର ମୂର୍ତ୍ତି ମଧ୍ୟ ତିଆରି କରିଥାଏ